ଆମ ଅଞ୍ଚଳର ଗୋଟିଏ ନିଦ୍ଧିଷ୍ଟ କୌଶଳ ବିଷୟ ହେଉଛି କୁଲା ବା ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ବାଉଁଶରେ ତିଆରି କରିଥିବା ବିଭିନ୍ନ ସାମଗ୍ରୀ ଗୁଡ଼ିକ ଆମ ଅଞ୍ଚଳରେ ପ୍ରସିଦ୍ଧ ବାଉଁଶରେ ତିଆରି କରି ବାଉଁଶ ସାହାଯ୍ୟରେ ସେମାନେ କୁଲା କୁଲା ଓ ବିଭିନ୍ନ ସାହାଯ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରିଥାନ୍ତି ଓ ଆମ ପ ପାରମ୍ପାରିକ ପୋଷାକ ତିଆରି କରିବାକୁ ଚେଷ୍ଟା କରିଛି ମୁଁ ନିଜେ ଗୋଟିଏ ଜିନିଷ ଚେଷ୍ଟା କରିଛି ଯାହାକି ଗୋଡ଼ ପୋଛା ଆମ୍ ଆମ ଘରେ ସବୁ ଅନାବଶ୍ୟକ କପଡ଼ା କୁ ନେଇ ମୋ ଆମ ଘର ପାଇଁ ସେଥିରୁ ଘର ପୋଛା ନିମନ୍ତେ ଗୋଟିଏ ସୁନ୍ଦର ଜିନିଷ ଟି ତିଆରି କରିଛି